ମାଛକୁ ପରି ଭାବରେ ପାଣି ଛଣାାଯାଏ ଏବଂ ତାହା ଛାଣିବା ଦ୍ୱାରା ମାଛ ଠିକ୍ ଭାବରେ ବଢ଼ିବାକୁ ଲାଗିଥାଏ ଏହା ବଢ଼ିବା ଦ୍ୱାରା ସେହି ମାଛକୁ ବିକ୍ରି କରାଯାଇଥାଏ ଏବଂ ମାଛ ପାଳନ କରିବାକୁ ହେଲେ ସରକାରଙ୍କ ଠାରୁ ଅନେକ ଗୁରୁଡ଼ିଏ ଋଣ ଆଣିବାକୁ ପଡ଼ିଥାଏ ସେହି ଋଣ ଆଣିବା ପାର୍ଯ୍ୟନ୍ତ ଆଣିବା ଦ୍ୱାରା ଅନେକ ପରିମାଣରେ ସେ ଟଙ୍କାକୁ ସେ ମାଛର କାମରେ ଲଗାଇଥାନ୍ତି ଏବଂ ସେଇ କାମ ସେ ସେଇ ପଇସାଟା ସେ ଋଣଟା ଲଗାଇବା ଦ୍ୱାରା ମାଛ କିପରି ଭାବରେ ଖାଦ୍ୟ ଖାଇବା କିପରି ଭାବରେ ଦାନା ହେବା ଦାନ ଦେବା ଏହା ଏକ ଅବ ବ୍ୟବସ୍ଥା ଅଟେ ଏହି ବ୍ୟବସ୍ଥା ଦ୍ୱାରା ସେ ମାଛ ବଢ଼ିବାକୁ ଲାଗିଥାଏ ଏବଂ ବଢ଼ିବା ଦ୍ୱାରା ସରକାରଙ୍କଠାରେ କିମ୍ବା ଅନ୍ୟ ବିକ୍ରୟଙ୍କ ଠାରେ ବିକ୍ରି କରାଯାଇଥାଏ ସରକାରଙ୍କ ଯେଉଁ ଯେଉଁ ପ୍ରତିଷ୍ଠାନ ଯାଇଥାଏ ତାହା ବିକ୍ରି କରିବାକୁ ଲାଗିଥାଏ